ମୁଁ ପର୍ଯ୍ୟଟଙ୍କ ସହିତ ସବୁବେଳେ କଥା ହୋଇଥାଏ ସେମାନେ ଯେତେବେଳେ ବଲାଙ୍ଗୀରର ଯେକୌଣସି ସ୍ଥାନକୁ ଆସନ୍ତି ଆମେ ଅତିଥି ଦେବ ଭାବି ଆମ ସଂସ୍କୃତି ଏବଂ ପରମ୍ପରା ବିଷୟରେ ବୁଝାଇ ଥାଉଁ ସେମାନେ ମଧ୍ୟ ଆମେ ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣି ବହୁତ ଖୁସି ହୋଇଥାନ୍ତି ସେମାନେ ଆମ ସଂସ୍କୃତି ବିଷୟରେ ଜାଣି ତାଙ୍କ ରାଜ୍ୟରେ ପ୍ରଚାର କରିଥାନ୍ତି ଏବଂ କହିଥାନ୍ତି ମଧ୍ୟ ଆମେ ବାହାରୁ ଆସୁଥିବା ଲୋକମାନଙ୍କ ଠାରୁ କିପରି ନିଜର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖି ହେବ ସେ ବିଷୟରେ ମଧ୍ୟ ଜାଣି ଥାଉଁ ସେମାନଙ୍କ ଠାରୁ ଆମେମାନେ କେମିତି ପରିଷ୍କାର ପରିଚ୍ଛନ୍ନତା ରହିହେବ ଏବଂ ସ୍ୱଚ୍ଛତା ଯେମିତି ରହି ହେ ସ୍ୱଚ୍ଛତା ରହିହେବ ସେ ବିଷୟରେ ମଧ୍ୟ ଜାଣିଥାଉ